ଖୋର୍ଦ୍ଧା ଜିଲ୍ଲାରେ ଉପଲବ୍ଧ କିଛି ସ୍ଥାନୀୟ ପରିବହନ ବିକଳ୍ପ ହେଲା ଆମର ମୋ' ବସ ଚାଲିଛି ଆଉ ବାକି ରହିଲା ଟ୍ରେନ ବି ଚାଲିଛି କିନ୍ତୁ ଆମର ଗାଁ ଗଣ୍ଡାକୁ ମୋ' ବସ ଯାଇପାରୁନାହିଁ ସେଥିପାଇଁ ଆମର ଅଛି ଘରେ ଘରେ ଯାହାର ଅଟୋ ଅଛି ଅଟୋ ଦେହରେ ଆମେ ପଇସା ଦେଇକି ଯାଉଛୁ ତା' ଛଡ଼ା ଆମର ବାଇକ ଅଛି ଆଉ ଘରେ ଘରେ ବି ସାଇକଲ ଅଛି ସମସ୍ତଙ୍କର ଯାହାର ବାଇକ ନାହିଁ ସିଏ ଯାହାର ଅଟୋ ଅଛି ଗାଁରେ ସେ ଅଟୋ ଭଡ଼ା କରିକି ଆର ଗାଁକୁ ଯାଉଛନ୍ତି ଯୋଉଥିପାଇଁକି ତାଙ୍କୁ ଅଧିକ ପଇସା ଦେବାକୁ ପଡ଼ୁଛି ଆଉ ଆମେମାନେ ବି ସ୍ତ୍ରୀଲୋକମାନେ ବ୍ୟାଙ୍କ କିମ୍ବା ବ୍ଲକରେ କାମ ପଡ଼ିଲେ ଆମେ ବି ଅଟୋରେ ଯାଉଛୁ କିମ୍ବା ନହେଲେ ବାଇକରେ ଯାଉଛୁ ଆଉ ବାକି ରହିଲା ଆମର ଇଆଡ଼େ ଯାଉଛୁ ଭୁବନଶ୍ୱର ଭୁବନଶ୍ୱରରେ ଆମର ଅଛି ବିମାନ ସୁବିଧା ଯେଉଁଟାକି ବାହାର ଦେଶକୁ ଯିବା ପାଇଁ ଦରକାର ପଡ଼ୁଛି ତ ଲୋକମାନଙ୍କ ପାଖରେ ଯାହାର ବହୁତ ପଇସା ଅଛି ସେ ବିମାନ କେନ୍ଦ୍ରରେ ବସିକି ବାହାରକୁ ଯାଉଛନ୍ତି ଯେଉଁଟାକି ଆମ ଖୋର୍ଦ୍ଧା ଜିଲ୍ଲାରେ ବିମାନ ସୁବିଧା ବହୁତ ସୁବିଧା ଅଛି